ହଁ ସରସ୍ଵତୀ ଟେଲର୍ରୁ କହୁଥିଲ କି ମୁଁ କେନ୍ଦୁପଡ଼ାରୁ ପୁଷ୍ପାଲତା କହୁଥିଲି ହଁ ହଁ ଆପଣ ଏ ଯେଉଁ ବିଭିନ୍ନପ୍ରକାର ଡ୍ରେସ୍ କି ବ୍ଲାଉଜ୍ ଫ୍ଲାଉଜ୍ ତିଆରି କଲେ କ'ଣ କେମତି ରେଟ୍ ନେଉଛନ୍ତି

ଆଉ ପୁଅ ପିଲାଙ୍କ ଡ୍ରେସ୍ କେତେ ଲେଖାଏଁ ନେଉଛନ୍ତି ତିଆରି କଲେ ଝିଅଙ୍କ କୁର୍ତି ହଁ ହଁ ଆଉ ପୁରୁଣା ଧର ଜିନିଷ ତିଆରି ସିଲେଇ ଫିଲେଇ ମାରିଲେ ଲୁଗା ମୁହଁ ସିଲେଇ ମାରିଲେ ଆଉ ଲୁଙ୍ଗୀ ଫୁଙ୍ଗୀ ସିଲେଇ କଲେ ନୂଆ ବ୍ଳାଉଜ୍ଟେ ତିଆରି କଲେ କେତେ ନେଉଛନ୍ତି ନାଇଁ ଆପଣ ନିଜେ ଅସ୍ତ୍ର ଦିଅନ୍ତୁ ଆଉ ଗୋଟେ ବ୍ଳାଉଜ୍ଟେ ଡବଲ୍ ମାରିକି ତାଜା ବଟନ୍ କଲେ କେତେ ନେବେ ଗୋଟେ ନୂଆ ସାଇଆଟେ ତିଆରି କଲେ କେତେ ନେଉଛନ୍ତି

ହଁ ଅଛି ତ ବିଭିନ୍ନପ୍ରକାରର ନେଇକି ଯିବା ପାଇଁ ସେଥିପାଇଁ ମୁଁ ଆପଣଙ୍କୁ ଟିକିଏ ବୁଝୁଥିଲି କ'ଣ କେମିତି ରେଟ୍ ନେଉଛନ୍ତି ଆଉ ଯିବି ୟା ଭିତରେ ଆଉ ଆଉ ଆପଣ କେତେଟାରୁ କେତେ ଯାଏଁକେ ଟେଲର୍ ଦୋକାନ ଖୋଳୁଛନ୍ତି ମୁଁ ଏସବୁ ଜିନିଷ ତିଆରି କରିବି ଟିକିଏ ରେଟ୍ ଦାମ୍ କେତେ କ'ଣ କେମିତି କହୁନାହାନ୍ତି ହଁ ମୁଁ ଲୁଗା ନେଇଥାନ୍ତି କି କୁର୍ତି ନେଇଥାନ୍ତି ତିଆରି କରିବାକୁ ଟିକିଏ ଦାମ୍ କମେଇବେ ଆଉ ହଁ ହଉ ହଁ ହଉ ମୁଁ ରହୁଛି ତା'ହେଲେ